ହ୍ୟାଲୋ ହଁ ସାର୍ ନମସ୍କାର ସାର୍ ସାର୍ ଆପଣ ଥିଲେ ଗୋଟେ କଥା ଥିଲା କାରଣ କାଲି ରାତିରେ ସନ୍ଧ୍ୟା ଟାଇମରେ ଆମର ଜେଜେମାଙ୍କର ଗୋଡ଼ଟା ମାନେ ସେ ବାଥ୍ରୁମରେ ପଡ଼ିଗଲେ ପଡ଼ିଯିବା ଯୋଗୁଁ ତାଙ୍କ ଗୋଡ଼ଟା ଟିକିଏ ଜୋରସେ ଫୁଲି ଯାଇଛି ଆଉ ସାର୍ ଗୋଡ଼ଟା ଫୁଲି ଯାଇଛି କିନ୍ତୁ ମୋତେ ଲାଗୁଛି ଏ ଢାଣି ଯେତିକି ଫୁଲିକିରି ଅଛି ମୋତେ ଲାଗୁଛି ସାର୍ ଗୋଡ଼ଟା ଟିକିଏ ଭାଙ୍ଗି ଯାଇଥିଲା ଭଳିଆ ମୋତେ ଲାଗୁଛି ସାର୍ ସେଥିପାଇଁ ଆପଣ ଥିଲେ ସାର୍ କଥା ଥିଲା ଯେ ଆପଣ କାଲି କେତେଟାରୁ କେତେଟା ଟାଇମରେ ଆପଣ ରହୁଛନ୍ତି ମେଡ଼ିକାଲରେ ହଉ ସାର୍ ଠିକ୍ ଅଛି ଆପଣଙ୍କ ପାଖକୁ ମୁଁ କାଲି ଯିବି ସାର୍ ଆଉ ଆପଣ ଙ୍କର ଯଦି ଧରି ନିଅନ୍ତୁ ସାର୍ ଗୋଡ଼ଟା ଯଦି ଭାଙ୍ଗି ଯାଇଥିବ ହେଲେ ଯାହା ହେଲେ ତ ସେ ଗୋଡ଼ଟା ଅପରେସନ୍ କରିବାକୁ ପଡ଼ିବ ଅପରେସନ୍ କରିଲେ ଅପରେସନ୍ କରିବାକୁ ହେଲେ ସାର୍ ଆପଣଙ୍କର ମେଡ଼ିକାଲର ଫାସିଲିଟି କେଉଁ ପ୍ରକାର କେମିତି ମାନେ ମେଡ଼ିକାଲରେ କେଉଁ ପ୍ରକାର କେମିତି କେଉଁ ପ୍ରକାର ଫାସିଲିଟି କେଉଁ ପ୍ରକାର କେମିତି ସିଚୁଏସନ୍ କେଉଁ ପ୍ରକାର କେମିତି କଣ୍ଟ୍ରୋଲ୍ କେମିତି ହେଉଛି ସାର୍ ସାର୍ ଠିକ୍ ଅଛି ସାର୍ ନାଇଁ କାଲି ତ ମାଙ୍କୁ ଧରିଯିବି ସାର୍ ଆଉ ଗୋଟେ ହେଲେ ମୋର କୋଶ୍ଚିନ୍ ଥିଲା ସାର୍ ଇଏ ଯେଉଁ ମାନେ ଆମର ଯେଉଁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ରେ କ'ଣ କେତେ ରିହାତି ଅଛି କି ମାନେ ଆପ ଧରି ନିଅନ୍ତୁ ସାର୍ ଅପରେସନ୍ ଯଦି ହେଲା ହେଲେ କାର୍ଡ଼ରେ କାର୍ଡ଼ଟା ମୁଁ ଯଦି ଧରିକି ନେଇଥିବି ଆଉ କ'ଣ କ'ଣ ଡକ୍ୟୁମେଣ୍ଟ ନେଇଥିବି କାର୍ଡ଼ଟା ଧରିକି ନେଇଥିବି ସେ ସେ କାର୍ଡ଼ରେ କ'ଣ ରିହାତି ହେବ ହେଉଛି ନା ହେବ ସାର୍ ସେ କାର୍ଡ଼ରେ ସାର୍ ଆପଣ କାଲି ଦଶଟାରୁ କେତେଟା ରହୁଛନ୍ତି

ହେଲେ ସାର୍ କାଲି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଧରିକିରି ଗଲେ ମାନେ ଏ ପୂରା ସେ କାର୍ଡ଼ରେ ହେଇଯିବ ନା ସାର୍ ନାଇଁ ସାର୍ ମୁଁ କହୁଥିଲି ଯେ କାର୍ଡ଼ରେ ନେଲା ପରେ କ'ଣ ଯେଉଁ କେତେ ପର୍ସେଣ୍ଟ୍ ଆପଣ ଯେଉଁ କହୁ ନାହାଁନ୍ତି ଏ କେତେ ପର୍ସେଣ୍ଟ ହେବ କେତେ ପର୍ସେଣ୍ଟ୍ ହେବନି ଦେବାକୁ ପଡ଼ିବ ନା କ'ଣ ସାର୍ ଏଇଟା ଟିକିଏ ଆପଣ ନିଜେ ଡାଉଟ୍ କ୍ଲିୟର୍ କରିଦିଅନ୍ତୁ ମୋର କାର୍ଡ଼ ଯଦି ଧରିକିରି ଯିବି ହେଲେ ନା ହଉ ସାର୍ ହଉ ସାର୍ କାଲିକି ହଉ ସାର୍ କାଲିକି ମୁଁ ଗଲେ ନହେଲେ ଆପଣ ଦେଖିକି କ'ଣ କହିବେ ହେଲା ହଉ ସାର୍ ନମସ୍କାର ସାର୍ ରଖୁଛି